ନା ମୁଁ ମୋ ଫେମିଲି ସହିତ ବାଲେଶ୍ୱର ବୁଲିବାକୁ ଚାହୁଁଛି ତିନି ଦିନ ପାଇଁ ତ ଆପଣଙ୍କର କିଛି ଟ୍ରାଭେଲ ପାଇଁ କିଛି ସୁବିଧା ସୁଯୋଗ ଅଛି କି ମୁଁ ମୋ ଫେମିଲି ସହିତ କମ୍ଫର୍ଟେବୁଲି ଯିବାପାଇଁ ଚାହୁଁଛି ତ କାର୍ ହଉ କିମ୍ବା ବସ୍ ହଉ ଆପଣ ଯେଉଁଥିରେ କହିପାରିବେ ମାନେ ମୋ ହଁ କହିପାରିବେ ତ ମୁଁ ଆମ ଫେମିଲିର ମେମ୍ବର ଆମେ ତିନି ଜଣ ମୋ ବାପା ମାଁ ଆଉ ମୁଁ ଆମେ ବାଲେଶ୍ୱର ବୁଲିବାକୁ ଚାହୁଁଛୁ ଆଜ୍ଞା ତ ସେଥିପାଇଁ କେତେ କିସ ଖର୍ଚ୍ଚ ହବ ଆଉ କେଉଁଠି କେଉଁଠି କେତେ ଦିନ ଲାଗିବ କେ କେଉଁ ସାଇଟରେ ଗଲେ ଭଲ ହବ କ'ଣ କ'ଣ ଅଛି ମୋତେ ଟିକିଏ ସେହି ବିଷୟରେ କହି ପାରିବେ ଆଚ୍ଛା ତ ଚାରିହଜାର ଟଙ୍କା ଟିକେ ଅଧିକ ହେଇ ଯାଉଛି ତ ଆପଣ କିଛି ଡିସକାଉଣ୍ଟ କରିକି କହିପାରିବେ କି ଆଚ୍ଛା ତ ଆପଣ କ୍ୟାସ୍ କିମ୍ବା ଗୁଗୁଲପେ ନା କ'ଣ ୟୁଜ୍ କରୁଛନ୍ତି କୁହଁନ୍ତୁ ମୁଁ ଦେବି ଏବେ ଓ କେ ଆପଣଙ୍କ ସ୍କାନର କିମ୍ବା ଫୋନପେ ନମ୍ବର କୁହଁନ୍ତୁ ମୁଁ ଆଜି ଦେଇଦେବି ହଁ ହଁ ଆପଣ ବୁଝେଇ ପାରନ୍ତି ଆଜ୍ଞା ମୁଁ ରାଜି ଆପଣ କୁହଁନ୍ତୁ ଆପଣ କେଉଁଥିରେ ପେମେଣ୍ଟ୍ ନେବେ କ୍ୟାସ୍ କିମ୍ବା ଅନଲାଇନ ଉପକରଣ ଯେମିତି ଫୋନପେ ତ ଆପଣ କେଉଁଥିରେ ନେବେ କୁହଁନ୍ତୁ ମୁଁ ଦେବି ମୁଁ କ୍ୟାସ୍ ଦେଇପାରିବି ଆପଣଙ୍କୁ ହଉ ଠିକ୍ ଅଛି ହଉ ଏଥର ମୁଁ ଆସୁଛି ଆଚ୍ଛା ଆଉ କିଛି ଡିସକାଉଣ୍ଟ ହେଇପାରିବ କି ଯେମିତି ମୁଁ ତ ଆପଣଙ୍କୁ ହଁ ଏବେ ଦେଇଦେଲି ଆଡ଼ଭାନ୍ସ କିଛି ତ ଆଉକିଛି ଡିସକାଉଣ୍ଟ କରିପାରିବେ କି ତ ଆପଣଙ୍କର ଟୋଟାଲ ଏଣ୍ଟାର ବାଲେଶ୍ୱର ବୁଲିବା ପାଇଁ ଆପଣଙ୍କର କେତେ ଟଙ୍କା ଅଛି ଆପଣ ମୋତେ କେତେ ଟଙ୍କା ଡିସକାଉଣ୍ଟ ଦେଇଛନ୍ତି କେତେ ପରସେଣ୍ଟ ଆଜ୍ଞା ହଉ ଆଜ୍ଞା ହଉ ତାହେଲେ ଠିକ୍ ଅଛି ଓ ମୁଁ ଆପଣଙ୍କୁ ତ ପେମେଣ୍ଟ୍ କରଦେଇଛି ଏଥର ମୁଁ ଆସୁଛି